ଆମର ଏଠି ମୟୂରଭଞ୍ଜ ଜିଲ୍ଲା ହେଉଛି ଆମ ଗାଁ ଏଇ ମୟୂରଭଞ୍ଜରେ ଆମର ବିଶେଷ କରି ବେଶୀ କୃଷକ ରହିଛନ୍ତି ଏବଂ କୃଷକ ଉପରେ ହିଁ ସେମାନେ ବେଶୀ ନିର୍ଭର କରନ୍ତି ଯେଉଁ କୃଷକମାନେ ଅଛନ୍ତି ସେମାନେ ତାଙ୍କର ଘରେ ଘରେ କିଛି ଜମି ଅଛି ସେଇ ଜମିରେ ସେମାନେ ବିଭିନ୍ନ ପ୍ରକାର ଚାଷ କରି ଲୋକମାନଙ୍କୁ ଖାଦ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରନ୍ତି ଏବଂ ନିଜର ଭରଣପୋଷଣ ପାଇଁ ମଧ୍ୟ ସେମାନେ ସେ କୃଷକ ଉପରେ ହିଁ ନିର୍ଭର କରନ୍ତି ତ ଆମର ଏଇ କୃଷକମାନେ ଯେଉଁ ରହିଛନ୍ତି ତା ବିଷୟରେ ବି କିଛି ମାନେ ମିଟିଂ ହୁଏ ସେ ମିଟିଂରେ ଆମର କୃଷି ଆସନ୍ତି କୃଷି ବିଭାଗୀୟ ମନ୍ତ୍ରୀମାନେ ଆସନ୍ତି ସେମାନଙ୍କୁ ବୁଝାନ୍ତି ଯେ କୋଉ ଟାଇମ୍ରେ କୋଉ ଚାଷ କରାଯିବ ବର୍ତ୍ତମାନ ମନେକର ଧାନ ଧାନ ଚାଷ ସେ ଧାନକୁ କିଭଳି ଭାବରେ ସେମାନେ କି ପ୍ରକାର ସେମାନେ ଲଗେଇବେ କି ପ୍ରକାରର ସେମାନେ ତାକୁ ରୁଈବେ ତାଙ୍କର ବିଷ କେମିତି ଦେବେ ସାର କେମିତି ଦେବେ ଖତ କି ପ୍ରକାର ଦେବେ ସେଇ ବିଷୟରେ ସେମାନେ ଆସି ବୁଝେଇକି କୋଉ ଟାଇମ୍ରେ ତାଙ୍କୁ ଭଲ ଫଳ ଅମଳ ହେବ ସେଇ ସବୁ ବୁଝେଇକି ଯାଆନ୍ତି ଆମର ଯେମିତିକି ବ୍ଲକ୍ ଗ୍ରାମର ଅଛନ୍ତି ଆମର ବିଭିନ୍ନ ପ୍ରକାର କୃଷି ମନ୍ତ୍ରୀ ସେମାନେ ଆସିକି ଆମକୁ ବିଭିନ୍ନ ପ୍ରକାର ମିଟିଂ ମାଧ୍ୟମରେ ଆମକୁ ବୁଝାନ୍ତି ଯେ ଏଇ ଟାଇମ୍ରେ ଧାନ ଚାଷ ହେବ ଏଇ ଟାଇମ୍ରେ ପରିବା ଚାଷ ହେବ ସେ ବିଭିନ୍ନ ପ୍ରକାର ଚାଷ ମୁଗ ଚାଷ ଡାଲି ଚାଷ ଏବଂ ତରଭୁଜ ଚାଷ ବିଭିନ୍ନ ପ୍ରକାର ଟାଇମ୍ରେ ବିଭିନ୍ନ ପ୍ରକାର ଚାଷ ସେମାନେ ବୁଝାଇ ଯାଆନ୍ତି ତ ପ୍ରତ୍ୟେକ ଲୋକ ତାହା ବୁଝି ଯେ ଯିଏ ଯିଏ ଚାଷ କହନ୍ତି ମୁଗ କିମ୍ବା ଧାନ ପରିବା ଯିଏ ଯେ ପ୍ରକାର ଚାଷ କରନ୍ତି ସେମାନଙ୍କୁ ସେ ବିଷୟରେ ସେମାନଙ୍କୁ ବୁଝାନ୍ତି ତା ପରିବର୍ତ୍ତେ ସେମାନେ ଆମେ ଦେଖୁ କୃଷକମାନେ ଆମେ ଦେଖୁ ଯେ ପେପର୍ ମାଧ୍ୟମରେ ବି ସେ କୃଷକ ବିଷୟରେ ବିଭିନ୍ନ ପ୍ରକାର ସଚେତନତା ଦେଇଥାନ୍ତି ଯେ ଏଇ ଏଇ ପ୍ରକାର ଚାଷ କଲେ ଭଲ ଅମଳ ହେବ ଲୋକମାନେ ଖାଦ୍ୟ ଠିକ୍ ଭାବରେ ପାଇପାରିବେ ଅମଳ ମଧ୍ୟ ତୁମର ଅଧିକା ହେବ ପଇସା ବି ତୁମର ଅଧିକା ପାଇପାରିବ ଅମଳ ହେଲେ ତ ପଇସାରେ ବଢ଼ିବ ନା ତେଣୁ ସେମାନେ ସେ ବିଷୟରେ ଆମମାନଙ୍କୁ ସଚେତନ କରେଇ ଦେଇଥାନ୍ତି